ମୋତେ ଭିଡ଼ିଓ ଗେମ୍ ବିଷୟରେ ଜଣା ଅଛି ମୁଁ ବିଭିନ୍ନ ପ୍ରକାର ଗେମ୍ ଖେଳିଥାଏ ସେହି ଭିଡ଼ିଓ ଗେମ୍ ଗୁଡ଼ିକ ହେଲା ଫ୍ରିଫାୟାର ପବ୍ଜି ତାସ କ୍ୟାରମ ଲୁଡ଼ୁ ବାଇକରେସ କାରରେସ ଟ୍ରକ ଇତ୍ୟାଦି ଖେଳିବାକୁ ମୋତେ ବହୁତ ଭଲ ଲାଗେ କାରଣ ମୋ' ସାଙ୍ଗମାନେ ବହୁତ ଦୂରରେ ଥିଲେ ବି ମୁଁ ଅନ୍ଲାଇନ୍ ମାଧ୍ୟମରେ ଗେମ୍ ଖେଳିଥାଉ ସେଥିପାଇଁ ମୋତେ ବହୁତ ପସନ୍ଦ ଲାଗେ